ବଜାରରେ ପ୍ରସ୍ତୁତ ପୋଷାକ ଠାରୁ ହାତ ତିଆରି ପୋଷାକଗୁଡ଼ିକ ଉତ୍କୃଷ୍ଟମାନର ହୋଇଥାଏ ବଜାରରେ ବିଭିନ୍ନ ପ୍ରକାର ରେଡ଼ିମେଡ଼୍ ପ୍ରସ୍ତୁତ ପୋଷାକ ଖୁବ ଶୀଘ୍ର ଆମକୁ ଉପଲବ୍ଧ ହୋଇଯାଇଥାଏ କିନ୍ତୁ ସେଗୁଡ଼ିକର ଗୁଣବତ୍ତା ଏତେ ସୁନ୍ଦର ହୋଇନଥାଏ ସେଗୁଡ଼ିକର କପଡ଼ାର ମାନ ଆମେ ଯେତେ ପରଖି ଆଣିଲେ ମଧ୍ୟ ସେଗୁଡ଼ାକ ପରେ ଖରାପ ପଡ଼ିଥାଏ ହୁଏତ ସେଗୁଡ଼ିକ ଆମ ଦେହ ସହିତ ଠିକ୍ ଭାବରେ ଫିଟ୍ ହୋଇ ନ ପାରେ ତେଣୁ ଆମେ ଯଦି ସିଲେଇ କରି ନିଜେ କପଡ଼ା ବାଛି ସିଲେଇ କରି ପୋଷାକ ପିନ୍ଧି ଥାଉ ତା'ହାଲେ ସେଗୁଡ଼ିକର ସିଲେଇଗୁଡ଼ିକ ମଧ୍ୟ ଭଲ ହୋଇଥାଏ ଆଉ ତା'ର କପଡ଼ାର ମାନ ଦେଖି ଆମେ ଯଦି ପସନ୍ଦ କରି ନେଇଥାଉ ତା'ହାହେଲେ ସେହି କପଡ଼ାଗୁଡ଼ିକ ଅଧିକ ଦିନ ପର୍ଯ୍ୟନ୍ତ ଲାଷ୍ଟିଂ କରିଥାଏ ତେଣୁ ଅଧିକାଂଶ ଲୋକମାନେ କପଡ଼ା ସିଲେଇ କରି ପିନ୍ଧିବାକୁ ପସନ୍ଦ କରିଥାନ୍ତି ଏବଂ ନିଜେ ଯୋଉ ବୁଣି କରି ବୁଣାକାରମାନେ ତିଆରି କରନ୍ତି ସମ୍ୱଲପୁରୀ ଶାଢ଼ୀ କିଆ କିମ୍ୱା ବିଭିନ୍ନ ପ୍ରକାର ହସ୍ତତନ୍ତ ଦ୍ୱାରା ତିଆରି ହୋଇଥିବା ପୋଷାକଗୁଡ଼ିକ ଲୋକମାନଙ୍କ ଠାରେ ଅଧିକ ଆଦୃତ ହୋଇଥାଏ ଏବଂ ସେଗୁଡ଼ିକର ଦାମ୍ ମଧ୍ୟ ଅଧିକ ଥିଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ସେଗୁଡ଼ିକ ପ୍ରତି ଅଧିକ ଆଦୃତ ହୋଇପାରିଛି ଏବଂ ସେଗୁଡ଼ିକ ଅଧିକ ବ୍ୟବହାର କରିବାକୁ ପସନ୍ଦ କରନ୍ତି କାରଣ ନିଜେ ସେଗୁଡ଼ିକ ବୁଣା ହୋଇଥାଏ ସେଗୁଡ଼ିକ ଖୁବ ଷ୍ଟ୍ରଙ୍ଗ୍ ଆସି ଥାଏ ଏବଂ ସେଗୁଡ଼ିକ ଅଧିକ ଦିନ ପର୍ଯ୍ୟନ୍ତ ଆମେ ପିନ୍ଧି ପାରିଥାଉ ବଜାରରେ ରେଡ଼ିମେଡ଼୍ ଭାବରେ କିଣା ହେଇ ଆସିଥିବା ଡ୍ରେସ୍ଗୁଡ଼ିକ ଆମେ ଯେମିତି କିଣିଥିଲେ ମଧ୍ୟ ହୁଏତ ପରେ ସେଗୁଡ଼ିକର କପଡ଼ା କ୍ୱାଲିଟି ଭଲ ନଥାଇପାରେ ସେଗୁଡ଼ିକ ଖରାପ ହୋଇଯାଇ ପାରେ ତା'ର ସିଲେଇ ମଧ୍ୟ ଶୀଘ୍ର ଛାଡ଼ି ଯାଇପାରେ କିନ୍ତୁ ଆମେ ଯଦି ନିଜ ନିଜେ ତିଆରି କରି ସିଲେଇ ଟେଲର ଠାରୁ ସିଲେଇ କରି ଆଣିଥିବା କିମ୍ୱା ଯୋଉଟାକି ବୁଣା ହେଇଥାଏ ସମ୍ୱଲପୁରୀ ଜିନିଷ କିମ୍ୱା ହସ୍ତତନ୍ତ୍ର ଦ୍ୱାରା ଆଣିଥିବା ତାହାଲେ ସେଗୁଡ଼ିକ ଅଧିକ ଦିନ ପର୍ଯ୍ୟନ୍ତ ଲାଷ୍ଟିଂ ହୋଇଥାଏ ଏବଂ ତା'ର ସିଲେଇଗୁଡ଼ିକ ମଧ୍ୟ ଖରାପ ହୋଇ ନଥାଏ ସେଗୁଡ଼ିକ ଆମେ ନିଜେ ବାଛି କରି କପଡ଼ା ଆଣିଥିବାରୁ ସେଗୁଡ଼ିକ ପରେ ଆମର ଖରାପ ପଡ଼ି ନଥାଏ ତେଣୁ ସେଗୁଡ଼ିକର ଚାହିଦା ଅଧିକ ରହିଥାଏ ରେଡ଼ିମେଡ଼୍ ଜିନିଷଗୁଡ଼ିକ ଠାରୁ ତେଣୁ ହସ୍ତତନ୍ତ୍ର ଦ୍ୱାରା ବୁଣା ହୋଇଥିବା ଜିନିଷ କିମ୍ୱା ନିଜେ କପଡ଼ା ଆଣି ସିଲେଇ କରା ଯାଇଥିବା ଜିନିଷ ପୋଷାକ ପିନ୍ଧିବାକୁ ଆରାମ ମଧ୍ୟ ଲାଗିଥାଏ ଏବଂ ସେଗୁଡ଼ିକ ଅଧିକ ଦିନ ପର୍ଯ୍ୟନ୍ତ ଲାଷ୍ଟିଂ ମଧ୍ୟ ହୋଇଥାଏ ତେଣୁ ଆମେ ଏଗୁଡ଼ିକ ଅଧିକ ପସନ୍ଦ କରୁ ମୁଁ ମଧ୍ୟ ସେଗୁଡ଼ିକୁ ଅଧିକ ପସନ୍ଦ କରେ ସିଲେଇ ବିଭିନ୍ନ ପ୍ରକାର ଡିଜାଇନ୍ର ଆମେ ଯେମିତି ଚାହିଁବା ସେଇ ନିଜ ପସନ୍ଦ ମୁତାବକ ଆମେ ଡିଜାଇନ୍ କରିପାରିବା କପଡ଼ାଗୁଡ଼ିକ ମଧ୍ୟ ଆମେ ଏ ଯେତେ କ୍ୱାଲିଟିର ନିଜ ଅନୁସାରେ ଆମେ ନେଇ ପାରିବା ଏବଂ ତେଣୁ ଏଗୁଡ଼ିକ ଆମେ ଅଧିକ ପସନ୍ଦ କରୁ ରେଡ଼ିମେଡ଼୍ ଗୁଡ଼ିକରେ ଯାହା ହେଲେ ମଧ୍ୟ ତା'ର ସିଲେଇ ମଧ୍ୟ ଖରାପ ହୋଇପାରେ ହୁଏତ ସେଗୁଡ଼ିକ ଆମ ସହିତ କଲର ବି ଛାଡ଼ିପାରେ କପଡ଼ାର ତା'ର ଆମ ଦେହ ସହିତ ବିଭିନ୍ନ ପ୍ରକାର କପଡ଼ା ମିଶୁଥିବାରୁ ଆମେ ହୁଏତ ସେଗୁଡ଼ିକ ଚିହ୍ନିବାରେ ଭୁଲ ହୋଇପାରେ ସେଗୁଡ଼ିକ ରିଆକ୍ସନ୍ ମଧ୍ୟ କରିପାରେ ହୁଏତ ତେଣୁ ଆମେ ଯେଉଁଗୁଡ଼ାକ ହସ୍ତତନ୍ତ୍ରର ନିଜେ ବୁଣୁ ଥିବା କିମ୍ୱା ସିଲେଇ କରି ନିଜେ ନେଉ ନ ଥିବା ସେଗୁଡ଼ାକୁ ଆମେ ଅଧିକ ପସନ୍ଦ କରିବୁ